ଏବେ ଆମ କର୍ମଯିଵୀ ଜୀବନରେ ଜିମ୍ ଯାଉଛୁ ଟେକ୍ନୋଲୋଜିକାଲ ରେ ଆମେ ଏକସରସାଇଜ୍ କରୁଛୁ ଆମେ କେମିତି ସୁସ୍ଥ ରହିବୁ ସେଥିପାଇଁ ଆମ ଜୀବନଶୈଳୀକୁ ଫିଟ୍ ରଖିବା ପାଇଁ ଆମେ ଏକ୍ସରସାଇଜ ଚଲେଇଛୁ ଏହାକୁ ନେଇକି ଆମେ ଜିମ୍ ଯାଉଛୁ କେତେ ବଡ଼ିବିଲ୍ଡର ମାନେ ଜିମରୁରୁ ବାହାରୁଛନ୍ତି ଟେକ୍ନୋଲୋଜି କରୁଛନ୍ତି ଟେକ୍ନୋଲୋଜିରୁ ହିଁ ସବୁ ଶିଖୁଛନ୍ତି ଏହାକୁ ନେଇକା ଆମ ଜୀବନଶୈଳୀ ଚାଲିଛି ଓ ଚାଲିବ ବି ଆଗକୁ ତ ଆମେ ଫିଟ୍ ରହିଲେ ଆମମାନଙ୍କର ରୋଗପ୍ରଭାବ କିଛି ହେବ ନାହିଁ ଆମକୁ ଏହା ଆମେ ଜାଣିଛୁ